କୁହନ୍ତୁ

ହଁ ହଁ କୁହ କେଉଁ ଫୁଲ ନେବାର ଦରକାର ଅଛି ବାହାରେ ଦଶ ଟଙ୍କା ଲେଖା ଲାଗୁଛି ଆପଣ କେତେ ନେବେ କି ଶହେ ପିସ୍ ବାହାରେ ଦଶ ଟଙ୍କା ଲେଖା ଲାଗୁଛି ଆପଣଙ୍କୁ ଆଠ ଟଙ୍କା ଲଗାଇବି ଗାଜରା ବାହାରେ ପଚାଶ ଟଙ୍କା ଲାଗୁଛି ଆପଣଙ୍କୁ ପଇଁଚାଲିଶ ଟଙ୍କା ଲାଗିବ ସେଟା ପନ୍ଦର ଗାଡ଼ି ସଜାଇବା ପାଇଁ ଆଠ ହଜାର ଟଙ୍କା ନେବି ଆଉ ଷ୍ଟେଜ୍ ସଜାଇବା ପାଇଁ ପାଞ୍ଚ ହଜାର ଟଙ୍କା ନେବି ଆଉ ଯିବା ଆସିବା ଯିବା ଆସିବା କରିବା ପାଇଁ ଏକ୍ସଟ୍ରା ପଇସା ଲାଗିବ ହଁ ଆଡ଼ଭାନ୍ସ ଦେବାକୁ ପଡ଼ିବ ଆଉ କାମ ସରି ଲେ ଫୁଲ ପେମେଣ୍ଟ କରିବାକୁ ପଡ଼ିବ ଆଉ ନା ନା ମୁଁ ମୋର ପିଲା ଧରିକି ଯାଇକି ମୁଁ ସଜାଇ ଦେବି ୟେସ୍ ହଁ ଦଶ ହଜାର କହିଲି ପା ସାତ ସାତ ହଜାର ହେବ ତିନି ହଜାର ଟୋଟାଲ୍ କୋଡ଼ିଏ ହଜାର ନେବି ସବୁ ଆଉ ଆଡ଼ଭାନ୍ସ ଆଡ଼ଭାନ୍ସ ଦଶ ହଜାର ଦେଇଦିଅ ପାଞ୍ଚ ହଜାର ନାହିଁ ହୁଏ ହେତେ ଆଡ଼ଭାନ୍ସ ନାହିଁ ଦେଲେ ମୁଁ ଫୁଲ ଫୁଲି ସବୁ ମଗାଇବାର ଅଛି ନା ସେଥିପାଇଁ ହେଉ ଫୁଲ ସଜାଇଲା ବେଳକୁ ପଇସା ଦେଖିବା ହେଉ କାମ ସରୁ କାମ ସରିଲା ପରେ କିଛି କିଛି କାଟି ଦେବ ବାହା କେବେ ଅଛି କି ହେଉ ତିରିଶ ତାରିଖ ସନ୍ଧ୍ୟା ବେଳକୁ ଗଲେ ହେବ ହେଉ ହେବ ହେବ ଅଣତିରିଶ ତାରିଖ ସନ୍ଧ୍ୟାରେ ଯିବି ଆଉ ହଁ ଘଣ୍ଟେ ଦେଢ଼ ଘଣ୍ଟା ଲାଗିବ ହଁ ହଁ ଆଗରୁ ମୁଁ ସବୁ ଦେଇଦେବି ମୋତେ ଆଡ଼ଭାନ୍ସ ଦେଇଛ ନା ତୁମେ ସେଥିପାଇଁ ମୁଁ ତୁମ କାମ ପୂର୍ବରୁ ସବୁ ହିଁ ସାରି ଦେବି ହେଉ ମୁଁ ତୁମ ସବୁ କାମ ଆଗରୁ କରିଦେବି ତୁମେ ଏବେ ତୁମର ଆଡ଼ଭାନ୍ସ ଦେଇଦିଅ ହେଉ ହେଉ ଓକେ ହେଉ ହେଉ ମୁଁ ରଖୁଛି